ମୁଁ ମୋର ନିକଟବର୍ତ୍ତୀ ବୋଇରାଣୀ ଗ୍ରାମକୁ ଅଧିକ ଥର ଯାଇଥାଏ ପ୍ରାୟ ଏକ ମାସରେ ଦୁଇଥର ବୋଇରାଣୀ ବା କବିସୂର୍ଯ୍ୟନଗର ହେଉଛି ମୋର ମା' ଘର ଗ୍ରାମ ସେହି ଗ୍ରାମରେ ମୋର ମା' ଘର ମା' ଘର ଅଛି ସେଠି ମୋର ମା' ଓ ବାପା ରହୁଛନ୍ତି ସେମାନଙ୍କୁ ଦେଖା ଶୁଣା ତା' ଭଲ ମନ୍ଦ ବୁଝିବାକୁ ଯାଇଥାଏ ଯେହେତୁ ମୋର ଭାଇ ମୋ ମା' ବାପାଙ୍କୁ ପଚାରୁନାହିଁ ତେଣୁ ସବୁ ଦାୟିତ୍ୱ ମୁଁ ନେଇ ବୁଝା ବୁଝି କରେ ଓ ସେଇ ଗ୍ରାମକୁ ମୁଁ ଅଧିକ ଥର ଯାଏ